ବିଭିନ୍ନ ଖାଦ୍ୟ ରୋଷେଇ କରିବାର ଅଭିଜ୍ଞତା ବର୍ଣ୍ଣନା କରିପାରିବି ସବୁଠାରୁ ସହଜ ରୋଷେଇ କରିବା ଖାଦ୍ୟ ହେଉଛି ଅଣ୍ଡା ରୋଷେଇ କରିବା ଅଣ୍ଡା ପ୍ରଥମେ ସିଝାଇ ଦେଇ ଦେଲାପରେ ତାକୁ ସିଝା ଅଣ୍ଡାକୁ କାଢ଼ି ତା'ର ଚୋପା କାଢ଼ି ଆଳୁ ସହ ତାହା ସିଝା ହେଇଥିବ ଆଳୁ ଓ ଅଣ୍ଡାର ଚୋପା କାଢ଼ି ସାରିଲା ପରେ ତାକୁ ତେଲରେ ତେଲରେ ଭାଜନ୍ତି ଭାଜି ସାରିବା ପରେ ଫ୍ରାଇ କଲାପରେ ପର୍ଝଣା କରି ଟମାଟୋ କଷା କଲା କରି ସାରିବା ପରେ ତାହାକୁ ତରକାରୀ ବନାନ୍ତି ଆଉ ସବୁଠାରୁ କଷ୍ଟକର ହେଲା ଚିକେନ୍ ରୋଷେଇ କରିବା ମୋ ପାଇଁ ଚିକେନ୍ ରୋଷେଇ କରିବା କାରଣ ମୋତେ ଚିକେନ୍ ରୋଷେଇ କରିବା ଆସେ ନାହିଁ ଓ ଚିକେନ୍ କରିବା ସମୟ ରେ ବହୁତ କଷ୍ଟ ଅନୁଭବ ହୁଏ